ଆମର୍ ସଂସ୍କୃତିରେ ବିବାହ ବା ବାହାଘରଟା ବିବାହ ସମାରୋହଟା ବହୁତ ଜାକ ଜମକରେ ହୁଏ ଆର୍ ଆମର୍ ସମାରୋହରେ ବହୁତ ରୀତିନୀତି ପାଳନ କରସନ୍ ଯେନ୍ତାକି ତାଙ୍କର ଘର ଦେଖାହେସି ନଡ଼ିଆ ଗୁଆ ନଡ଼ିଆ ହେସି ଆଉ ସେଇ ଗଣ୍ସା ଗଣ୍ସି ହେସି ହଳଦୀ ହେସି ହଳଦୀ ମଖାମଖି ହେସି ତ ଯେନ୍ଟା ଗୁଟେ କମନ୍ ଆମର୍ ଇଣ୍ଡିଆନ ରିଚୁଆଲ ସେୟାର କରସନ୍ ସେଇଟା ହିଁ ହେସି ତ ଆମର ଇଣ୍ଡିଆନ କଲଚର ଯେନ୍ ଅଛେ ଯେନ୍ତା ବିହା ହେସି ସେଟା ଅଲ ଓଭର ଇଣ୍ଡିଆ କିଛି ନା କିଛି ତ ସିମିଲାର ହିଁ ଥିସି ରୀତି ରିୱାଜ୍ କାଫି ହଦ୍ ତକ୍ ସିମିଲାର ଥିସି ଗୁଟେ ଜୁଡ଼େ ହିଁ ଥିସି ଯେନ୍ଟା ଅଲଗା ସମାଜ ଆଦିବାସୀ ସମାଜରୁ ହେଇଗଲା କି ଅଲଗା କେନ୍ ଇଣ୍ଡିଜେନ ସମାଜରୁ ଟିକେକରି ଅଲଗା ରହିସି ବାକି ମୋଷ୍ଟଲି ସବୁ ସମାନ ରହୁଛେ ଆଜିକାଲି ତ ୱେଷ୍ଟର୍ନଟା ଟିକେ ମିଶେଇ ଦେଉଛନ୍ ବାକି ଆଘ୍ରୁ ହେନ୍ତା ୱେଷ୍ଟର୍ନଟା ମିଶା ନାଇଁ ହୋଇଥାଏ ଆଉ ଆମର୍ ସମାରୋହରେ ଆମର୍ ବିବାହ ସମାରୋହଟା ବହୁତ ହିଁ ଏଣ୍ଟରଟେନିଂ ୱେରେ ପାଳନ କରାଯାଏ ଆଉ ବହୁତ ରୀତି ରିୱାଜ୍ରେ ବହୁତ ହସିି ମଜାକରେ ବହୁତ ଖୁସିର ମାହୋଲ ରୁହେ